ଆମ ଘର ପଛ ପଟେ ବହୁତ ସାରା ଗଛ ଲଗେଇଛି ଆଉ ଫଳମୂଳ ଗଛ ବି ବହୁତ ସାରା ଲଗେଇଛି ଯୋଉଥିପାଇଁକି ମୁଁ ଅନେକ ପ୍ରକାର ମେଡିସିନ୍ କିମ୍ବା ପିଡ଼ିଆ ଖତ ଯାହାକିଛିବି ଇତ୍ୟାଦି ଇତ୍ୟାଦି ଜିନିଷ ସବୁ ନେଇକିନା ଗଛମାନଙ୍କ ସବୁ ଦେଖାଶୁଣା କରିବା ପାଇଁ ବହୁତ ସାରା ମେହନତ କରୁଛି ଯେଉଁଥିପାଇ କି ପାଣି ପାଣି ପାଣି ବି ଭଲରେ ଦେଖା ଦିଆଦିଇ କରୁଛି ଯେଉଁଥିପାଇଁ କି ମୋ ଗଛମାନେ ସମସ୍ତେ ଠିକରେ ଅଛନ୍ତି ଏବେ ଆଉ ଫଳମୂଳ ବି ଭଲଭାବରେ ହଉଛି ଆଉ ଇତ୍ୟାଦି ଜିନିଷ ମୁଁ ସବୁ ମୋ ଘରର ପଛପଟେ ମୁଁ ସବୁକଛି ଗଛର ଯାହା କିଛି ବି ମୋତେ ଦରକାର ହେଉଛି ମୁଁ ଗଛ ଲଗାଉଛି ଯେଉଥିପାଇଁକି ଫଳମୂଳର ଫଳମୂଳ ବି ମୋତେ ବହୁତ ସାହାଯ୍ୟ କରନ୍ତି ଗଛମାନେ ମୋତେ ଆଉ ହଁ ଅନେକ ପ୍ରକାର ମୁଁ କାମ କରିବା ପାଇଁ ମୋତେ ଗଛମାନଙ୍କୁ ଦେଖାଶୁଣା କରିବା ମୋତେ ବହୁତ ଭଲ ଲାଗେ ଆଉ